ହ୍ୟାଲୋ ସୁନି କହୁଛୁ ହଁ ମୋର ଟିକିଏ ଢେଙ୍କାନାଳ ଯିବାର ଥିଲା ତ ଟିକିଏ ଅଟୋ ବୁଝିଦେଇଥାନ୍ତୁ ହଁ ଟିକିଏ ଭଲ ପିଲା ହୋଇଥିବା ଦରକାର ଆଉ ନେବ ଏଠୁ ଢେଙ୍କାନାଳ ଯିବ ତ ଆଉ ଟିକିଏ ସୁରକ୍ଷିତ ଭାବରେ ଯିବା ଦରକାର ଆଉ ହଁ ଢେଙ୍କାନାଳରୁ ଭୁବନେଶ୍ୱର ଫ୍ଲାଇଟରେ କଲିକତା ଯିବାର ଅଛି ଆଉ ଗୋଟାଏ ବେଳକୁ ହଁ କେତେ କ'ଣ ନେବ ନା ମ ତୋର ତ ଚିହ୍ନା ଆଉ ଦୁଇ ହଜାର ଟଙ୍କା କ'ଣ ଏତେ ଟଙ୍କା କହୁଛନ୍ତି କମ ଟିକିଏ କର କହ ହଁ ଟଙ୍କା ଦୁଇଶହରେ ଇଏ ମୁଁ ଆଉ କେତେ ସମୟ ରହିବି ଯେ ଅଧ ଘଣ୍ଟା କାମ ଯେଉଁ ପଳେଇଆସିବେ ଆଉ ଛାଡ଼ିଦେଇକି ଆଉ ହଁ ଗୋଟିଏ ଠାରୁ ଯିବି ବାହାରିବି ଆଉ ଏଇଠୁ ମୋର ଟିକିଏ ଲେଟରୁ ଯିବାର ଅଛି ଘରୁ ବାହାରିବାର ଅଛି ଢେଙ୍କାନାଳ ହଁ ଆସିକି ନେଇଯିବ ଆଉ କହିଦେବ ହଁ ହେଉ